ସାମାଜିକ ଜୀବନର ପରମ୍ପରା ଆଦର୍ଶ ଓ ରାଜନୀତିକ ଆମେ ସଂସ୍କୃତି ବୋଲି କହିଥାଉ ଯେଉଁ ଜୀବନ ଜୀବନ ଜୀବିତର ଆଦର୍ଶ ଚିନ୍ତାଧାରା ଓ ଜ୍ଞାନ ସ୍ୱଜନ ଶକ୍ତି ଓ ଆତ୍ମବିଶ୍ୱାସ ଯେତେ ବିଶ୍ୱସ୍ତ ସେ ଜାତିର ସଂସ୍କୃତି ସେତେ ଉନ୍ନତି ସଂସ୍କୃତି ଶବ୍ଦର ଇଂରାଜୀ ପ୍ରତିଶବ୍ଦ ହେଉଛି କଲଚର ଏହାର ଅର୍ଥ କୃଷ୍ଟି କୃଷ୍ଟି ବା ସଂସ୍କାର ମଣିଷର ଦୈନନ୍ଦିନ ଦୈନନ୍ଦିନ ଜୀବନରେ ସଂସ୍କୃତି ଗଭୀର ଭାବରେ ଜଡ଼ିତ